ମୋର ପ୍ରିୟ ଖାଦ୍ୟ ହେଉଛି ଛତୁ କାହିଁକି ନା ଆମେ ଛତୁ ଚାଷ ଆମ ବାଡ଼ିରେ କରିଥାଉଁ ସେଥିପାଇଁ ମୁଁ ତାହା ଖାଇବାକୁ ଅଧିକ ପସନ୍ଦ କରେ ମୁଁ ସବୁବେଳେ ସେହି ଛତୁକୁ ଖାଇବାକୁ ଇଚ୍ଛା କରିଥାଏ ଖାଇ ମଧ୍ୟ ଥାଏ କାହିଁକି ନା ଆମେ ତ ସେହି ଛତୁ ଚାଷ କରିଥାଉଁ ସେଥିପାଇଁ ମୋତେ ଛତୁ ଅଧିକ ଭଲ ଲାଗିଥାଏ ଏବଂ ମୁଁ ସବୁବେଳେ ତାହା ଖାଇଥାଏ ମୋ ମା' ମଧ୍ୟ ତାହା ଭଲସେ ରୋଷେଇ କରିଥାନ୍ତି ଏବଂ ମୁଁ ମଧ୍ୟ ତାଙ୍କଠୁ ଦେଖିକି ଶିଖି ଗଲିଣି ଏବଂ ମୁଁ ମଧ୍ୟ ନିଜେ ସେହି ଛତୁକୁ ରାନ୍ଧିକି ମୁଁ ନିଜେ ଖାଇଥାଏ ମୋତେ ବହୁତ ଭଲ ଲାଗିଥାଏ ମୋତେ ତ ସବୁବେଳେ ସେହି ଜିନିଷକୁ ଖାଇବାକୁ ହିଁ ଭଲ ଲାଗିଥାଏ ସେଥିପାଇଁ ମୁଁ ନିଜେ ମଧ୍ୟ ମୋ ମା' ନଥିଲା ବେଳେ ମୁଁ ନିଜେ ତାହାକୁ ରାନ୍ଧିକି ଖାଇଥାଏ ଏବଂ ମୋତେ ବହୁତ ଭଲ ଲାଗିଥାଏ ଖାଇବାକୁ ମୁଁ ସବୁବେଳେ ଖାଇବାକୁ ପସନ୍ଦ କରିଥାଏ ଖାଇ ମଧ୍ୟ ଥାଏ ଯେତେବେଳେ ପସନ୍ଦ ନ ଲାଗେ ସେତେବେଳେ ରାନ୍ଧିଥାଉଁ ଏବଂ ସବୁବେଳେ ଖାଇବାକୁ ଇଚ୍ଛା କରିଥାଏ ତେଣୁ ମୋ ଫେଭରେଟ ହେଛି ଛତୁ ସମସ୍ତେ ଖାଇଥାନ୍ତି ଯେମିତି କି ଛତୁ ବହୁତ ବଢ଼ିଆଁ ଜିନିଷ ବି ଦେହକୁ ଏମିତି କିଛି କ୍ଷତି କରି ନଥାଏ ସେଥିପାଇଁ ଖାଇବାକୁ ବହୁତ ଭଲ ଲାଗିଥାଏ ସେ କିଛି ଖରାପ ମଧ୍ୟ ଦେହକୁ କରି ନଥାଏ ସେଥିପାଇଁ ଖାଇବା ପାଇଁ ବହୁତ ଭଲ ଲାଗେ ଏବଂ ମୁଁ ବହୁତ ଭଲ ଭାବରେ ଅଧିକ ଖାଇଥାଏ ସମସ୍ତଙ୍କରେ ଅଧିକ ମୁଁ ଭଲ ଲାଗେ କାହିଁକି ନା ମୋ ଫେଭରେଟ ଛତୁ ସେଥିପାଇଁ